ମୁଁ ଯେବେ କୋଡ଼ିଏ ବର୍ଷର ହେଇଥିଲି ସେତେବେଳେ ଜଗନ୍ନାଥଙ୍କର ପ୍ରତିଛବି ଟିଏ ତିଆରି କରିଥିଲି ପ୍ରତିଛବିଟି ମୋତେ ବହୁତ ଭଲଲାଗେ ଆମର ବିଶ୍ଵପ୍ରସିଦ୍ଧ ରଥଯାତ୍ରାରେ ଯେଉଁ ଜଗନ୍ନାଥ ବାହାରନ୍ତି ତାଙ୍କ ଚିତ୍ର ତାଙ୍କର ସେଇ ଯେଉଁ ଆଖି ତାଙ୍କ ନାକ ସେଇ ଯେଉଁ ଜି ଅତି ସୁନ୍ଦର ପ୍ରତିମୂର୍ତ୍ତି ସେଗୁଡ଼ା ଭଲ ଲୋଭନୀୟ ଏବଂ ମୋତେ ଲାଗେ ସତେକି ସେ ମୂର୍ତ୍ତିଟା ଦେଖିଲେ ଲାଗେ ସତେକି ଠାକୁର ମୋ ପାଖରେ ଅଛନ୍ତି ଆଉ ଆଉ ମୁଁ ମାନେ ଠାକୁରଙ୍କ ସହିତ କଥାବାର୍ତ୍ତା ହେଉଛି ଆଉ ମୋତେ ଲାଗେ ପୂରା ଠାକୁର ପାଖେପାଖେ ଅଛନ୍ତି ଜଗନ୍ନାଥ ଅନୁଭୂତିରେ ହିଁ ଲାଗେ ଠାକୁର କ'ଣ ମୋତେ ମାନେ କହିବାକୁ ଚାହୁଞ୍ଚନ୍ତି କିନ୍ତୁ ମୁଁ କହିପାରୁନାହାନ୍ତି ମୁଁ ବି ଭାବୁଛି ତାଙ୍କ ସହିତ କ'ଣ କଥା ହେବି କଥା ହେଇପାରୁନି ସେଇ ଯେଉଁ ଜିନିଷଟା ସେ ଜିନିଷଟା ଅତି ମନମୋହିତ ସେଗୁଡ଼ା ଏମିତି ପ୍ରକାଶ କରିହେବନି କଥାରେ କିନ୍ତୁ ମୋତେ ବହୁତ ମାନେ ଆହ୍ଵାନ ମିଳିଛି ଏଁ ଆଉ ମୁଁ ବହୁତ ଖୁସି ସେ ପ୍ରତିମୂର୍ତ୍ତିରେ ଆଉ